ଆମ ଘରେ ବ୍ୟବହାର ହଉଛି ବ୍ୟବହାର ହଉଚି ଗ୍ୟାସ୍ ସିଲିଣ୍ଡର ଗ୍ୟାସ୍ ସିଲିଣ୍ଡରରେ ରୋଷେଇ ବାଷେଇ ସବୁ କରାହଉଛି କିନ୍ତୁ ଆମ ସମସ୍ତଙ୍କର ସତର୍କରେ ପୁରା କରାହଉଛି ରୋଷେଇବାସେଇ କରିକି ତାପରେ ତାର ତାର କେବୁଲ୍ ବି ଚେଞ୍ଜ କରାହଉଛି ଲଗେଇବା ପାଇଁ ତାର ସବୁଯାକ ପୋଛା ପୋଛି କରାହଉଛି ରୋଷେଇ ସରିଲା ପରେ ହିଁ ତାର ରେଗୁଲେଟର ଚେଞ୍ଜ କରାହଉଛି ଏ ସବୁଗୁଡ଼ିକ ପୁରା ସତର୍କରେ ପୁରା ଉପର କୁ ଉଠେଇକି ତାପରେ ଗ୍ୟାସ ବି ଭରିବାକୁ କି କୋରାପୁଟ ନେବାକୁ ପଡ଼ିବ ଉଠେଇିକି ତାପରେ ଆଣିକି ତାପରେ ପୋଛା ପୋଛି କରିକି ସେଇଟାକୁ ଆମେ ୟୁଜ୍ କରୁଛୁ ଘରେ ବି ଆଉ ଘରେ ବି ଆଉ ସବୁ ଆଣିକି ସବୁ ସେ ଆମର ସବୁ ପୋଛା ପୋଛି କରିକି ପୁରା ପୁରା ଚକାଚକ କରିକି ଆମେ ବ୍ୟବହାର କରୁ ଆମକୁ କିଛି ବି ନହଉ ପୁରା ସତର୍କର କାମ ଆମର କେମିତି ଚଳିବ ସେ ଦିନ ଆମକୁ ଏମିତି ଆମର ଘରକୁ କାହାକୁ ବି ମାଡ଼ ହାଟ ବି କିଟେ ମାଡ ନବାଜୁକି କିଛି ନହେଲେ ଆମର ଗ୍ୟାସ୍ ଗ୍ୟାସ ଉପରେ ସତର୍କ ନଥିଲେ ଆମର ଗ୍ୟାସ ଫାଟିଗଲେ ବହୁତ ରିକ୍ସ ହବ ସେଇଠି ଘର ଘର ବି ଜଳି ଯାଇପାରେ ଏସବୁ ବିଷୟରେକି ପୁରା ସତର୍କରେ ଆମେ ଗ୍ୟାସରେ ରୋଷେଇ କରାହଉଛି